ମୁଁ ପ୍ରତିଦିନ ଅଧଘଣ୍ଟା ଲେଖାଏଁ ଧ୍ୟାନ କରେ ଧ୍ୟାନ କରିବା ସମୟରେ ଯଦି ମୋତେ କିଏ ଯଦି ଡାକିଲା ଧ୍ୟାନରେ ବାଧା ସୃଷ୍ଟି ହୁଏ ଏବଂ ମୋତେ ଭଲ ଲାଗେନି